ଏ ପ୍ଲମ୍ବର ଲୋଡିଙ୍ଗ ଲାଗି ମୋତେ

ମୋର ହୋଇଗଲା ଏମିତି ଦୁଇ ବର୍ଷ ହୋଇଗଲା

ମୁଁ କହୁଥିଲି ଭୁବନେଶ୍ୱରରେ ଭୁବନେଶ୍ୱରରେ କଲି ଫେର କଲିକତାକକୁ ବି ଯାଇଥିଲି ବହୁତ ଜାଗାରେ କରିସାରଛି ଆମର ସେମିତି ହିସାବରେ ଜିତିଲା ତିରିଶ ଅଣତିରିଶ କରି ଲୋଡିଙ୍ଗ୍ ଲୋଡ଼ିଙ୍ଗ୍ କାମ ନା ହଁ ଲୋଡ଼ିଙ୍ଗ୍ କାମ କେବେ କେବେ କରିଦେଉ ହଁ ଖାଲି ଲୋଡିଙ୍ଗ୍ କାମ ହଁ

ମଜୁରି ସାର୍ ଦେଲେ କେମିତି କରିବ ଏଗାରଶହ ଟଙ୍କା ଦିନକୁ ଏଗାରଶହ ଟଙ୍କା ହଁ ଆଚ୍ଛା ଗୋଟେ

ହଁ ହଁ ପରେ ଲଗେଇବିକେ କି ହଁ ଫିସ୍ ତାପରେ କଲେ ଭଲ ଅଛି ନା